ହଁ ସାଙ୍ଗ ମୁଁ ତିର୍କୁଡି ରେ ଅଛି ତମେ ଫୁଲବାଣୀରୁ ବାହାରିଲଣି ହଉ ଆସ ମୁଁ ତିର୍କୁଡି ଡେଇଁକି ଯିବ ବାଟ ପଡିବ ଜାମଜେରୀ ତାପରେ ପଡିବ ଦୋତପଡା ଦୋତପଡ଼ା ପରେ ମେକାନିସାହି ମେକାନିସାହି ପରେ ଲମ୍ବୁ ବଗିଚା ଲମ୍ବୁ ବଗିଚା ପରେ ବାରପୁଲିଆ ବାରପୁଲିଆ ପରେ ଶମ୍ବରଡେଗା ଶମ୍ବରଡେଗା ପରେ ଦିତିମଣ୍ଡି ଦିତିମଣ୍ଡି ଆରଆଇ ଅଫିସ୍ ଆରଆଇ ଅଫିସ୍ ଜଷ୍ଟ ଆଗକୁ ଯିବ ଆଗକୁ ଗଲା ପରେ ଗୋଟିଏ ବଡ଼ବାପାଙ୍କୁ ପଚାରିବ ନହେଲେ ତ ଗୋଟିଏ ମା'କୁ ପଚାରିବ ସେହି ସାହି ତଳକୁ ସବା ତଳ ଘର ତାଙ୍କର ଛାତ ଘର ଆଉ ଆସିଲା ବେଳକୁ ମିଶିକି ଆସିବ ମୁଁ ଜଗିଥିବି ତିର୍କୁଡ଼ିରେ ତମେ ଆସିଲେ ମିଶିକି ଫୁଲବାଣୀ ଯିବା